ନାଚ୍ ସାଙ୍ଗେ ମୋର ବହୁତ୍ ସପନ ଅଛି ନାଚ୍ ଦ୍ୱାରା ମୁଇଁ ବହୁତ୍ ଆଗ୍କେ ଯିବାର୍ ଲାଗି ଚାହୁଁଛେ ଯେନ୍ଟା କି ମୋର ସମଲ୍ପୁରୀ ନାଚ ମୁଇଁ ସମଲ୍ପୁରୀ ନାଚ ନାଚ୍ସିଁ ନୃତ୍ୟ କର୍ସିଁ ପ୍ରତ୍ୟେକ ଜାଗାରେ ମୋର୍ ଏଇ ନାଚଟି ମୁଇଁ ପ୍ରଦର୍ଶନ କର୍ସିଁ ସମଲ୍ପରୀ ନୃତ୍ୟଟା ତ ମୁଇଁ ଚାହୁଁଛେ ଯେ ସମଲ୍ପରୀ ନୃତ୍ୟରେ ମୁଇଁ ବହୁତ୍ ଆଗ୍କେ ଯାଏସିଁ ଆଗ୍କେ ଯାଏସିଁ ଇଥର୍ଲାଗି ନୁହେଁ କି ମୁଇଁ ମୋର୍ କଲାକେ ମାନେ ମୁଇଁ ଅଲଗା କିଛିରେ ନାହିଁ ମାନେ ମୁଇଁ ମୋର୍ ଯେନ୍ କଲାଟା ଦେଖୁଛେ ଯେନ୍ଟା ଲୁକିଯାଉଥିବା ସବୁ ଜିନିଷ୍କେ ମୁହିଁ ସଞ୍ଚିତ୍ କରି ମୁଇଁ ସେଟାକେ ହି କର୍ସିଁ ସେ ଜିନିଷ୍ଟା ଅଲ୍ଗା ଲୋଗ୍ ବି ଜାନନ୍ ବି ଜାନ ସେ ଜିନିଶ୍ ଅଛେ ବୋଲି ବେଲେ ମୁଇଁ କଲାକେ ଏଥିର୍ଲାଗି ବଢ଼ାବାର୍ ଲାଗି ଚାହୁଁଚେ ଯେ ସେ କଲା ଜିନିଷ୍ଟା ଅଲ୍ଗା ଲୋକ୍ବି ଜାନ ସବୁ ଆଡ଼େ ପ୍ରଚାର ପ୍ରସାର ହଉ ସମସ୍ତେ ଇ ଜିନିଷ୍କେ ଖରାପ୍ ନ ବୋଲି କରି ନୃତ୍ୟ ନାଚ ଗୀତ ସଙ୍ଗୀତକେ ସେମାନେ ବି ଆପଣେଇ କରି ତାପ୍ନେ ବି କିଛି ଜିନିଷ୍ ଶିଖୁ ଆରୁ ଅଲ୍ଗା ଲୁକେ ବି ଶିଖୁନ୍